ଆଜିକାଲିର ଲୋକମାନେ ସାଂସ୍କୃତିକ ନୃତ୍ୟକୁ ଛାଡ଼ି ମଡ଼ର୍ନ ନୃତ୍ୟକୁ ଅଧିକ ପସନ୍ଦ କରୁଛନ୍ତି କାରଣ ମଡ଼ର୍ନ ନୃତ୍ୟ ତାଙ୍କୁ ଆକର୍ଷିତ କରାଇ ଦେଉଛି ପୂର୍ବ କାଳରେ ସମସ୍ତେ ଖୁସିରେ ସାଂସ୍କୃତିକ ନୃତ୍ୟକୁ ଖୁସିରେ କରୁଥିଲେ କିନ୍ତୁ ଏବଂ ସେ ନୃତ୍ୟକୁ ବହୁତ ପ୍ରଶଂସା କରୁଥିଲେ ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗୁଥିଲା ଯେମିତିକି ଢ଼େମ୍ସା ନାଚ ସମ୍ବଲପୁରୀ ନାଚ କିନ୍ତୁ ସମ୍ବଲପୁରୀ ନାଚ ଓଡ଼ିଶୀ ଦେଖିବାକୁ ବହୁତ ଭଲ ଲାଗୁଥିଲା ଏବଂ ସାଂସ୍କୃତିକ ମଧ୍ୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଯୁଗ ବଦଲିବାରୁ ଟେକ୍ନୋଲୋଜି ବଦଳରୁ ୟୁଟ୍ୟୁବ୍ ଇନଷ୍ଟାଗ୍ରାମ୍ ଫେସବୁକ୍ ଆସିବାରୁ ଲୋକଙ୍କର ଚିନ୍ତାଧାରା ମଧ୍ୟ ବଦଳିଗଲା ସେମାନେ ମଧ୍ୟ ୟୁଟ୍ୟୁବ୍ରେ ଭିଡ଼ିଓ ଦେଖି ଦେଖି ମଡ଼ର୍ନ ନାଚ ଶିଖିବାକୁ ଲାଗିଲେ ଏବଂ ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ଲାଗିଲେ ଏବଂ ଅଧିକାଂଶ ଲୋକେ ମଡ଼ର୍ନ ନୃତ୍ୟକୁ ଅଧିକ ଭଲ ପାଇଥାନ୍ତି ଏବଂ ଆଗକୁ ମଧ୍ୟ ଭଲ ପାଇବେ ମଡ଼ର୍ନ ନୃତ୍ୟକୁ ମଡ଼ର୍ନ ନୃତ୍ୟକୁ ଶିଖି ସେମାନେ ବଡ଼ ବଡ଼ ମଞ୍ଚରେ ଯାଇ ନାଚ କରୁଛନ୍ତି ଏବଂ ଉପହାର ମଧ୍ୟ ଆଣିପାରୁଛନ୍ତି ଯେପରିକି ୱାଲ୍ଡ କପ୍ କେତେ ଗୁଡ଼ାଏ ପ୍ରାଇଜ୍ ମଧ୍ୟ ଆଣିପାରୁଛନ୍ତି ଏବଂ ଦୈନିିକ ଦିନ ଭିଡ଼ିଓ କରି ୟୁଟ୍ୟୁବ୍ରେ ଛାଡ଼ୁଛନ୍ତି